ଆମ ଘରେ ରୋଷେଇ କରୁଥିବା ବେଳେ ଏଲ ପି ଜି ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରିଥାଉ ସେତେବେଳେ ଆମେ ବହୁତ ସୁରକ୍ଷାରେ ବ୍ୟବହାର କରୁ ଯେମିତିକି ରୋଷେଇ କଲାବେଳେ ଗ୍ୟାସ୍ଟିକୁ ବାରମ୍ବାର ଚେକ୍ କରୁଛୁ ଆଉ ପାଇପ୍କୁ ମଧ୍ୟ ଭଲ ଭାବରେ ଦେଖିଥାଉ ଯେମିତିକି କୌଣସି ଜାଗାରୁ ଲିକ୍ ନେ ହଉ ବା କଟା ନ ହଉ ବହୁତ ସୁରକ୍ଷାରେ ଆମେ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରୁଛୁ ଯେମିତିକି ପୁଅ ଝିଅମାନେ ଗ୍ୟାସ୍ ପାଖରେ ଆସି ହାତ ନ ପକାଉ ସେଥିପାଇଁ ଆମେ ବହୁତ ସୁରକ୍ଷାରେ ସିଲିଣ୍ଡର ବ୍ୟବହାର କରିଥାଉ ଆଉ ଗ୍ୟାସ୍ ଚୁଲିକୁ ଉପରକୁ ରଖିଥାଉ